ହ୍ୟାଲୋ ଆପଣ କ୍ୟାବ୍ ବୁକ୍ରୁ କହୁଛନ୍ତି ତ ହଁ ମୁଁ ଗୋଟେ ବସ୍ ବୁକ୍ କରିବି ତ ହଁ ମୋର ମାତା ପିତା ଆଉ ସାଙ୍ଗମାନେ ଅଛନ୍ତି ତ ଭୁବନେଶ୍ୱରେ ତାଙ୍କୁ ଆଣିବା ପାଇଁ ଯିବେ ହଁ ଗୋଟେ ବସ୍ ବୁକ୍ କରିବି ଏବଂ ତାଙ୍କୁ ଆଣବା ପାଇଁ ଯିବେ ଆପଣ ଆଣିକିନା ବାଲିମେଳାରେ ଛାଡ଼ିଦେବେ ଆପଣ କେତେ ନେବେ କି ବସ୍ ବସ୍ ବୁକ୍ କରିବାପାଇଁ ଦଶ ହଜାର ତ ହଉ ଠିକ୍ ଅଛି ହଁ ଦଶ ହଜାର ଦେଇଦେବି ଆପଣ ତାଙ୍କୁ ଆଣିକିନା ବାଲିମେଳାରେ ଛାଡ଼ିଦେବେ ଆଉ ତାଙ୍କେମାନେ ଯାତ୍ରା କରିବେ ମୋର ମାଉସୀ ଏବଂ ପିଉସୀ ଆଉ ଭାଇ ତାଙ୍କେମାନେ ଯାତ୍ରା କରିବେ ସେଠି ସେମାନେ ଆସିବେ ତାପରେ ମୁଁ